ହଁ ଆମେ ଯଦି ଗୋଟିଏ ବଗିଚା ଲଗାଇବା ହେଲେ ସେ ବଗିଚାଟାକୁ ବଗିଚା ବଗିଚାଟାକୁ କେମିତି ସୁନ୍ଦର ରଖିବା ସେ ଟିପ୍ସ ଆମେ ଦେଇପାରିବା ଯେମିତିକି ଗୋଟେ ବଗିଚା କରିବା ପାଇଁ ଭଲ ଭଲ ଗଛ ଲଗାଇବାକୁ ପଡ଼ିବ ଭଲ ଭଲ ଜିନିଷ ଭଲ ଭଲ ଟପ୍ ଆଉ ସାଇତି ଆଉ

ଶାନ୍ତିରେ ଆଉ ସାହିତିରେ ରଖିବାକୁ ପଡ଼ିବ